ଆମ କଳାହାଣ୍ଡି ଜିଲ୍ଲାରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇଥାନ୍ତି ପୂର୍ବରୁ କୃଷି ଉପରେ ଏତେ ବି ନଜର ଦେଉନଥିଲେ କିନ୍ତୁ ସମାଜ ଆଜି ଏମିତି କଳୁଷିତ ହେଇଗଲାଣି ଯେ ସମସ୍ତେ କୃଷିକୁ ବା ଚାଷବାସକୁ ଆପଣାଇ ନେଲେଣି ଏହି ଚାଷବାସକୁ ଆଖି ଆଗରେ ରଖି ସରକାର ବିଭିନ୍ନ ଯନ୍ତ୍ରପାତି ଯୋଗାଇ ଦେଲେଣି ଖାସ କରି ସ୍ୱୟଂ ସହାୟକ ମା' ମାନଙ୍କ ପାଇଁ ଏହା ଏକ ଖୁସି ଖବର

ବା ପନିପରିବା ହେଉ ଯାହା ଆମେ ପାଉଛେ ତାହାକୁ ଆମେ ବ୍ୟବସାୟ କରି ବହୁତ ଖୁସି ଅଛନ୍ତି ଏହି ସୁବିଧା ପାଇବା ପାଇଁ ଆମେ